ହଁ ମୋର ଗୋଟେ ଭଉଣୀ ଅଛି ଯାହାଙ୍କର ମ୍ୟାରେଜ୍ ହେଇଯାଇଛି ସେତେବେଳେ ଆମେ କିନ୍ତୁ ଆମକୁ କହିବାକୁ ଗଲେ ଆମେ ଦୁଇଜଣ ଭାଇ ଓ ଭଉଣୀ ସେ ମୋଠୁ ବଡ଼ ଆମେ ଦୁଇଜଣ ସ୍କୁଲ୍ରେ ପଢ଼ିଲାବେଳେ ଗୋଟେ ଆମର ହେଲା ଆମେ ଦୁଇଜଣ ବହୁତ ଡିସିପ୍ଲିନ୍ରେ ପଢ଼ୁଥିଲୁ ଆଉ ସମ୍ଭବତଃ ହେଲା ଆମେ କାହାକୁ ବଡ଼ମାନଙ୍କୁ କିଛି ଖରାପ କି କହେନି ସବୁଆଡ଼େ ସମ ସମସ୍ତେ ସମ୍ମାନ ଦେଉ ହଁ ଭିନ୍ନ ଇଏ ହେଲା ଯେ ଓ ସିଏ ସବୁବେଳେ ହଁ ମୁଁ ବୁଲିବାକୁ ବସିଲା ବେଳ ପର୍ଯ୍ୟନ୍ତ ସେ ପ୍ରାୟ ସବୁବେଳେ ଘରେ ରହିକି ପାଠ ପଢ଼ିବା ପାଇଁ ଏତିକି ହେଲା ଭିନ୍ନ ନହେଲେ ଆଉ କିଛି ସେମିତି ଭିନ୍ନ କଥା ନାହିଁ ଆଉ ସିଏ ସବୁବେଳେ ଶାନ୍ତଶିଷ୍ଟ ମୁଁ ବି ଶାନ୍ତଶିଷ୍ଟ ସମାନତା ଖାଲି ମୁଁ ଖାଲି ବୁଲିବାକୁ ଟି ଭି ଦେଖିବାକୁ ସଉକ ଥିଲା ବେଳେ ତାର ସେସବୁ ନାହିଁ ଟିକିଏ ଖାଲି ବସିପାରେନି ଘରେ ମୁଁ ମୁଁ ଟିକେ କିନ୍ତୁ ଟି ଭି ବୁଲାବୁଲି କରିବାକୁ ପସନ୍ଦ କରେ